ଭାଇ ନମସ୍କାର ମୁଁ ବାଦାମବାଡ଼ିରୁ ଡିଅର୍ ପାର୍କ ପର୍ଯ୍ୟନ୍ତ ଆସିଥିବା ସେଇ ମହିଳା ଯିଏ କି ଓଲା କ୍ୟାବ୍ ବୁକ୍ କରିକି ଆସିଥିଲା ମୁଁ ସେଇ ଓଲା କ୍ୟାବ୍ରେ ମୋର ବ୍ୟାଗ୍ ଆଉ ପର୍ସ ଛାଡ଼ି ଦେଇଛି ଦୟାକରି ମୋତେ ଡିଅର୍ ପାର୍କ ପାଖରେ ମୋର ବ୍ୟାଗ୍ ଆଉ ପର୍ସ ଦେଖା କରିକି ଦେଇ ଦିଅନ୍ତୁ